ହ୍ୟାଲୋ ଆଜ୍ଞା ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଥିଲେ ତ ଆମେ ପନ୍ଦର ତାରିଖରେ ଗୋଟେ କାର ବୁକ କରିଥିଲୁ ଆମେ ଫୁଲବାଣୀରୁ ଭୁବନେଶ୍ୱର ଯିବାର ଥିଲା ଆମର ଭୁବନେଶ୍ୱରରେ ଦିନ ଦୁଇଟାରେ ପହଞ୍ଚିବାର ଥିଲା ଗାଡ଼ି ଡ୍ରାଇଭର ଭାଇ ବହୁତ ଲେଟରେ ନେଇକି ଆସିଥିଲେ ଫଳରେ ଆମକୁ ପହଞ୍ଚିବାରେ ମଧ୍ୟ ଲେଟ ହୋଇଥିଲା ଆମେ ତାଙ୍କ ସହିତ ବହୁତ ଅସନ୍ତୁଷ୍ଟରେ ଗଲୁ କାରଣ ତାଙ୍କର ବ୍ୟବହାର ଭଲ ନଥିଲା କାରର ସିଟ ଗୁଡ଼ାକ ଚିରି ଯାଇଥିଲା ଏବଂ ଗଦି ଗୁଡ଼ାକ ନଥିଲା ଫଳରେ ବସିକି ଯିବା ପାଇଁ ବହୁତ ଅସୁବିଧା ହେଇଥିଲା ଗାଡ଼ିର ହର୍ଣ୍ଣ ଠିକ ସେ ବାଜୁ ନଥିଲା ସେ ଡ୍ରାଇଭର ଭାଇ ଗାଡ଼ିର ଗାଡ଼ି ବହୁତ ସ୍ପିଡ଼ରେ ନେଉଥିଲେ ଗହଳି ଜାଗାରେ ବି ବହୁତ ସ୍ପିଡ଼ରେ ନେଉଥିଲେ ଫଳରେ ଯିବାରେ ବହୁତ ଅସୁବିଧା ହୋଇଥିଲା ଏବଂ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଗାଡ଼ି ଅଧା ଜାଗା ଅଧାରେ ପଙ୍କଚର୍ ମଧ୍ୟ ହୋଇ ଯାଇଥିଲା ଫଳରେ ପଙ୍କଚର୍ ଠିକ କରିବା ପାଇଁ ବହୁତ ସମୟ ଲାଗିଥିଲା